ମୋ ବାରି ପଟେ ଗୋଟିଏ ବଗିଚା ଅଛି ଯେଉଁଥିରେ ମୁଁ ସବୁ ପ୍ରକାର ଫୁଲ ଫଳ ପନିପରିବାକୁ ଲଗାଇଛି ସେଇ ବଗିଚାରେ ମୋର ଯେତିକି ଗଛପତ୍ର ଅଛି ସେ ଗଛ ପତ୍ରର ସହିତ କିଛି ଜୀବଜନ୍ତୁ ବି ସେଇଠି ରହୁଛନ୍ତି ସେଇ ଜୀବଜନ୍ତୁ ଥିବା ଯୋଗୁଁ ମୋର ଗଛପତ୍ର ଗୁଡ଼ିକ ଭଲରେ ଫୁଲି ଫଳି ଯାଉଛି କତିରେ ଗାଈ ଗାଈ ଥିବା ଯୋଗୁଁ ତାର ଗାଈର ଗୋବର ଦ୍ୱାରା ମାଟିରେ ମାଟିରେ ତାର ସତ୍ତା ରହୁଛି ସେଥିପାଇଁ ମାଟିର ଉର୍ବରତା ବଢ଼ୁଛି ଏବଂ ଅନ୍ୟ ଏକ ମହୁମାଛି ମହୁମାଛି ହେଉଛି ଏମିତି ଏକ ଜୀବ ଯିଏକି ଫୁଲରୁ ଫୁଲ ଉଡ଼ିକିରି ସବୁ ଗଛକୁ ଅଣ୍ଡା ଦେବା ପାଇଁ ସାହାଯ୍ୟ କରିଥାଏ ଯାଦ୍ୱାରା ଗଛରେ ଫୁଲ ଓ ଫଳ ହୋଇଥାଏ ବହୁତ ପ୍ରକାର ଉଦ୍ଭିଦ ଏମିତି ଅଛନ୍ତି ଯେଉଁମାନଙ୍କର ଲଗାଇବା ଦ୍ୱାରା ଆମର ଅକ୍ସିଜେନ୍ବି ଅଧିକ ହୋଇଥାଏ ଉଦ୍ଭିଦର ଆବଶ୍ୟକତା ସମସ୍ତିଙ୍କି ରହିଛି ଆମେ ଉଦ୍ଭିଦ ଠୁ ଆମେ ଖାଦ୍ୟ ଫଳ ସବୁ କିଛି ପାଇପାରୁଛନ୍ତି ସେଇଭଳି ଆମେ ବନ୍ୟଜନ୍ତୁଙ୍କୁ ବି ରଖିକିରି ସେମାନଙ୍କର ସେମାନଙ୍କଠୁ ବି ବହୁତ କିଛି ଜିନିଷ ପାଇପାରିବା ଯେମିତିକି ଗାଈ ଚାଷ କରି ଆମେ ମଧ୍ୟ ଗାଈଠୁ କିଛି ଉତ୍ପାଦନ କରିପାରିବା ଏବଂ ମହୁମାଛି ଚାଷ କରି ମହୁ ମହୁ ଫେଣା ବି ମହୁ ସଂଗ୍ରହ କରିପାରିବା ଉଭୟ ଉଦ୍ଭିଦ ଏବଂ ପ୍ରାଣୀ ଆମକୁ ନିହାତି ଦରକାର ସେଥିପାଇଁ ଆମେ ସବୁବେଳେ ଚେଷ୍ଟା କରିବା କି ଉଦ୍ଭିଦ ପ୍ରାଣୀ ପାଖରେ ରଖିକିରି ସବୁବେଳେ କାମ କରିବା